ଆମର ବଗିଚାରେ ବହୁତ ଅନାବନା ଗଛ ଉଠୁଛି ଯେଉଁଗୁଡ଼ିକ ଆମେ ଲଗାଇନଥାଉ ଯେମିତି ଆମେ ଯେମିତି ସୋରିଷ ଗଛ ହେଲା ପିଜୁଳି ଗଛ ହେଲା ସବୁ ମନକୁ ମନ ଉଠିଥାଏ ମଞ୍ଜି ପଡ଼ି ମନକୁ ମନ ଉଠିଥାଏ ଅରଖ ଗଛ ହେଲା ବେଲ ଗଛ ଆମ୍ବ ଗଛ ଏମିତି ସବୁ ମଞ୍ଜି ପଡ଼ିକିନି ତା ଭିତରେ ସେ ଉଠିଥାଏ ଘାସ ଦୁବ କୋଳି ଗଛ ଏମିତି ସବୁ ଉଠିଥାଏ ଆମର ଯେଉଁ ଗୁଡ଼ାକ ଦରକାର ନଥାଏ ଆମେ ତାକୁ ବାଛିକି ଗଛ ଉପାଡ଼ିକି ପକାଇ ଦେଇଥାଉ ଯେଉଁ ଗୁଡ଼ିକ ଦରକାର ଥାଏ ଆମେ ତାକୁ ଯତ୍ନ ସହକାରେ ରଖୁ ଯେଉଁ ଗୁଡ଼ିକ ଭଲ ଭଲ ଗଛ ବାଛିକି ଆମେ ରଖୁ ଆଉ ଯେଉଁ ଗୁଡ଼ିକ ଦରକାର ନଥାଏ ଘାସ ଉପାଡ଼ି ଦେଉ ଆଉ ଯେଉଁ ଗୁଡ଼ିକ ଦରକାର ନଥାଏ ଆମର ସେଗୁଡ଼ିକ ଆମେ ଉଠାଇକି ଫୋପାଡ଼ି ଦେଉ ଆଉ ଗଛର ଯତ୍ନ ନେଉ ଗଛକୁ ଆମେ ପାଣି ଦେଉ ସାର ଦେଉ ଗଛ ଯେମିତି ଭଲରେ ବଢ଼ିବ ପୋକ ଫୋକ ନଲାଗିବ ସେଥିପାଇଁ ଆମେ ଯତ୍ନ ନେଉ ଛୋଟ ଛୋଟ ଛୁଆ ଛୋଟ ଛୁଆ ଭଳିଆ ଆମେ ତାକୁ ପାଳନ କରୁ ଆଉ